ହୁଁ ଭଏସ୍ ଟୁ ଟେକ୍ସଟ୍ ଏଇଟା ଗୋଟିଏ ଆମର୍ ଲାଗି ବହୁତ ସୁବିଧା ଜନକ ଏ ସୁବିଧା ହେସିଁ ହେଇପାର୍ସି ଯେନ୍ତି ଲାଗିକି ଆମେ କାହା ସାଙ୍ଗେ ଯଦି କଥା ଯଦି ନେହିଁ ହେଇପାର୍ବା କାହାର୍ କେ କଲ୍ କରୁଛୁଁ ଯଦି ସେ ଫୋନ୍ଟା ରିସିଭ୍ ନାଇ କରି ପାର୍ବାର୍ କି ଆମେ ବି ଯଦି କାହାର୍ ଫୋନ୍ଟା ରିସିଭ୍ କରି ନା ପାର୍ବା ଯଦି ଆମେ ଆମର୍ କାମ୍ ରେ ବହୁତ୍ ବିଜି ଅଛୁଁ ବହୁତ୍ ବିଜି ବ୍ୟସ୍ତ ଅଛୁଁ ତ ଆମେ ତାହାକି ଟେକ୍ସ ମେସେଜ୍ ଯଦି କରିଁ ପାରମା ଜେନ୍ତି କି ଆମେ ଭଏସ୍ ନାଇଁ ହେଇପାରିଲେ ବି ଆମେ ତାହାକେ ଆମର୍ ନିଜର୍ ହାତ୍ ଟାଇପିଙ୍ଗରେ ମେସେଜ୍ କରିକିରି ଆମେ ତାହାକେ ଆମର୍ ସୂଚନାଟା ଦେଇପାରୁଚୁ ତାହାକେ ଆମେ ତାହାକେ ଇଟା ଜାନିପାରୁଚୁ କି ଆମେ କାମ୍ ରେ ବ୍ୟସ୍ତ ଅଛୁଁ ଟିକେ ପରେ ଆମ୍ ତମ୍ କଥା ହେମାଁ କି ଆଜି ଆମର୍ ନ ଏଇଟା ହେଲା ସେଇଟା ହେଲା ଏନ୍ତା ବୋଲିକିରି କିଛି ବି ଆମେ ତାକେ କାହାକେ ବି କିଛି ଯଦି ଆମେ ସନ୍ଦେଶ ଦବାର୍ କେ ବି ଚାହୁଁଥିମା ସୂଚନା ଦେବାର୍ ଲାଗି ଚାହୁଁଥିମା ତ ଇଟା ଇତ୍ ଜରିଆରେବି ତାହାକେ ଜନେଇ ପାରମା ଆଉ ଆମେ ଏଇଟା ଆମ ବୋଲେ ବହୁତ୍ ଭଲ୍ ଫାଇଦା ବି ହେସିଁ ବହୁତ ଭଲ୍ ଲାଭ୍ ଦାୟକ୍ ବି ହେଇପାରିଛି ଯେମତି ଲାଗିକି ମୁଇଁ ମୋତେ ଭଲ୍ ଲାଗସେ ଟେକନିକାଲ୍ ଏଇ ସନ୍ଦେଶ କିମ୍ବା ଡକ୍ୟୁମେଣ୍ଟ ଗୁଡ଼ିକ ବି ଆମେ ସେଇଥିରୁ ପଠେଇ ପାରସୁଁ କାହାକି କିଛି ଡକ୍ୟୁମେଣ୍ଟ ଆମେ ଯଦି ଦେଇ ବି ନା ପାରୁଛୁଁ କାଲେ ଆମେ ତାହାକି ଇ ଦ୍ଵାରା ଇ ଜରିଆନୁ ଆମେ ତାକେ ଡକ୍ୟୁମେଣ୍ଟ ବି ପଠେଇ ପାରୁଛୁଁ ଆମେ ତାହାକେ କହିଁବି ପାରୁଛୁଁ ଆଉ ଡକ୍ୟୁମେଣ୍ଟଟା ପଠା ଯାଇଛି କହିକି ଆମେ ତାହାକେ ମେସେଜ୍ ବି କରିପାରୁଛୁଁ ଜେଣ୍ଟା ଆମର୍ ଲାଗି ବହୁତ୍ ଲାଭ୍ ଦାୟକ୍ ହେଇପାରିଛି